ଭାଇ ଭଲ ଅଛ ଇଏ ତମ ଦୋକାନରେ ଜୋତା ଅଛି ମୋତେ ସେଇ ଫ୍ଲିପ ଫ୍ଲଫର ଜୋତା ଦରକାର ଥିଲା ତ ଓ ହଁ ସେଣ୍ଡେଲ ସେଣ୍ଡେଲ ଅଛି ତ ଏଇ ମୋତେ ବାଟା କମ୍ପାନୀର ଦରକାର ଥିଲା ହଁ ନଅ ଦଶ ନମ୍ବର ଭିତରେ ଦଶ ନମ୍ବର ଦିଅନ୍ତୁ ଉଁ ନଅ ନମ୍ବର ନାହିଁ କି ଦଶ ନମ୍ବର ଅଛି କି ଦଶ ନମ୍ବର ନାହିଁ କି ଦଶ ନାହିଁ ଉଁ ହଁ ହେଲେ ଇଏ ସୁ ଅଛି କି ସୁ ଅଛି କି ନାଇକର ହଁ ହଁ ନଅ ଅଛି କି ନଅ ଦଶ ନମ୍ବର ଅଛି କି ଦେଖନ୍ତୁ ତ ଦଶ ନମ୍ବର ନାହିଁ ଛୋଟ ପିଲାମାନଙ୍କର ଅଛି ନୂଆ ନୂଆ ଜୋତା କ'ଣ ଆସୁଛି ତମର ତମ ଦୋକାନରେ ନୂଆଟା କ'ଣ ଅଛି କି କିଛି ନାହିଁ ନୂଆର ନୂଆର କିଛି ଆସିନି କି ଓ ହଁ ଠିକ୍ ଅଛି ଇଏ କ'ଣ କହୁଥିଲି କହିଲେ ସେ ଆଉ ଗୋଟେ ଏ ନୂଆରେ ଚାଲି ନାହିଁ କି ଗୋଟେ ଟ୍ରେନିଙ୍ଗରେ ଗୋଟେ ଜୋତା ସେ ସେଇଟା ଦରକାର ଥିଲା ଭଲଟା କ'ଣ ଅଛି ତମ ଦୋକାନରେ ଜୋତା ଭଲ କମ୍ପାନୀର ଗୋଟେ ଦେଖାଅ କେଉଁଟା କି ରେନଫରର ଟିକେ ଦେଖନ୍ତୁ ତ ଦେଖାଅ କ କେତେ ଇଏ ନଅ ନମ୍ବର ଅଛି ହେଇଯିବ କି ଏଇଟା ଏଇଟା କେଉଁ କଲର ଅଛି ବ୍ଲୁ କଲର ଅଛି କି ବ୍ଲୁ କଲରର କେଉଁ କେଉଁ କଲର ଅଛି କି

ହ୍ୱାଇଟ ଗ୍ରୀନ ନା ନା ଗ୍ରୀନ ଦରକାର ନାହିଁ ଇଏ ବ୍ଲାକ କଲର କ'ଣ ଅଛି କେଉଁ ଜୋତା ଅଛି ବ୍ଲାକ କଲରର କେଉଁଟା ବି ନାହିଁ କି ଓ ହ ଆଚ୍ଛା ଆଉ କିଛି ନାହିଁ କି ଦୋକାନରେ ଆଉ ଅଲଗା ପ୍ରକାର ଜୋତା କିଛି ଦେଖାଅ ହଁ ହଁ ହଁ ଛୁଆମାନଙ୍କର କ'ଣ ଅଛି ହେଲେ କେଉଁଟା କି ନାହିଁ ନାହିଁ ସେଇଟା ସେଇଟା ନାହିଁ ସେ ଛୁଆ ବଡ଼ ହେଇଗଲାଣି ପାଞ୍ଚ ବର୍ଷ ଛୁଆ ପାଇଁ ଗୋଟେ ଇଏ ଫ୍ଲିପଫ୍ଲପର ଜୋତା ଗୋଟେ ଦିଅନ୍ତୁ କେଉଁ କମ୍ପାନୀର କି ପାରାଗନର ସେ ଫ୍ଲିପଫ୍ଲପର ତ ପାରାଗନର ଓ ସେଇଟା କେତେ ତିନି ର ଚା ଠିକ୍ ଅଛି ତିନି ନମ୍ବର ଚାରି ନମ୍ବର ଅଛି କି ଛୋଟ ଛୁଆମାନଙ୍କର ଛୋଟ ଛୁଆ ସାଇଜର ଚାରି ନମ୍ବର ହବ ହଁ ହଁ ତାର ରେଟ୍ କେମିତି ଆସୁଛି କ'ଣ ହଁ